ଓଡ଼ିଆ ଭାଷା ଆମ ସଂସ୍କୃତି ଏବଂ ପରମ୍ପରାକୁ ବିଭିନ୍ନ ଜାଗାରେ ନୂଆ ନୂଆ ପରିଚୟମାନ ସୃଷ୍ଟି କରିଛି ଯେମିତିକି ଓଡ଼ିଆ ଭାଷାର ବିଭିନ୍ନ ସାଂସ୍କୃତିକ ଓ କାର୍ଯ୍ୟକ୍ରମ ଆମ ଦେଶ ଦେଶ ଦେଶ ଏବଂ ଦେଶ ବାହାରେ କରିରି ଆମ ଓଡ଼ିଶାର ଭାଷା ଏବଂ ଆମ ଓଡ଼ିଶାର ଚାଲିଚଳନ ଏବଂ ଆମ ଓଡ଼ିଶାର ସାଂସ୍କୃତିକ ବିଷୟରେ ଦେଶ ବାହାରେ ପ୍ରଚାରିତ ହେଉଛି ଏବଂ ଆମ ବିଭିନ୍ନ ଦେଶର ଲୋକ ଆମ ସଂସ୍କୃତି ବିଷୟରେ ଏବଂ ଭାଷା ବିଷୟରେ ମଧ୍ୟ ଜାଣିବାକୁ ପାଉଛନ୍ତି ଯାହାକି ଭଲରେ ଆମ ଭାଷା ଏବଂ ଆମର ସଂସ୍କୃତି ପରିଚୟ ଚାରିଆଡ଼େ ସୃଷ୍ଟି ହେଉଛି ଏବଂ ଆମ ଚାରିଆଡ଼େ ପ୍ରଚାରିତ ହେଉଛି ଆମ ସଂସ୍କୃତି ଭାଷା ବିଷୟରେ ବହୁତ ଭଲ ଭାବରେ ସବୁଆଡ଼େ ପ୍ରସାରିତ ହେଉଛି